ଓଡ଼ିଶାର ପରିବହନ ପାରମ୍ପରିକ ମାଧ୍ୟମ ଗୁଡ଼ିକ ଯେମିତି ବାଇକ୍ କାର୍ ରିକ୍ସା ଡଙ୍ଗା ବଳଦ ଗାଡ଼ି ଅଟୋ ରିକ୍ସା ଏସବୁରେ ଆମେ ଯେକୌଣସି ଜିନିଷ ଏ ଜାଗାରୁ ଆଉ ଗୋଟେ ଜାଗାକୁ ନେଇପାରୁ ଯେମିତିକି ଲୋକର ଯାତାୟତ ବି ବସ୍ ଯେମିତି ଲୋକଙ୍କୁ ଯାତାୟାତ ପାଇଁ ବହୁତ ସାହାଯ୍ୟ କରିଥାଏ ଯେମିତି ଡଙ୍ଗା ପାଣିରୁ ନଦୀରେ ଏକାନିରୁ ସେ କାନି ଯିବା ପାଇଁ ଯେମିତି ଡଙ୍ଗା ଆମର ଯାତାୟତ ଡଙ୍ଗା ଚଲେଇକି ଯାଇପାରନ୍ତି ଯେମିତି ଆମ ଲୋକ ଯେମିତିକି ରାସ୍ତା ଯେଉଁ ଆଡ଼େ ନଥାଏ ଡଙ୍ଗାରେ ଯାତାୟତ ଚାଲିଥାଉଛି ଡଙ୍ଗାରେ ଆମର ବାଇକ୍ବି ନେଇପାରୁଛୁ ଲୋକର ବି ସାହାଯ୍ୟ ଯାହା ଜିନିଷପତ୍ର ଯେମିତି ଘର ସାମଗ୍ରୀ ସବୁ ନେଇଥାଉଛୁ ଆଉ ଏମିତି ଯେମିତି ଗାଡ଼ି ଟ୍ରକ୍ ବଳଦ ଯାହା ବି ଅଛନ୍ତି ସେମିତି ସବୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାତାୟତ କରିବା ପାଇଁ ଆମର ବହୁତ ହେଲ୍ପ ହଉଛେ ବାଇକ୍ରେ ଯେମିତି ଆମେ ଯେତେବେଳେ ଚାହୁଁଛୁ ବାହାରିକି ଯାଇଥାଉଛୁ ବିମାନ ପାଇଁ ଆମର ବହୁତ ହେଲ୍ପଫୁଲି ଆମର ହେଇଥାଉଛି